ଆମ୍ଭେମାନେ ଧନିଆ ପତ୍ର ପୋଦିନା ପତ୍ର ଭୃସଙ୍ଗ ପତ୍ର ଲେମନ୍ଗ୍ରାସ୍ ଆମେ ଉପମାରେ ଖଟାରେ ଡାଲିରେ ଆଳୁ ଭର୍ତ୍ତାରେ ଅନେକ ଅନେକ ଖାଦ୍ୟରେ ଆମେ ତାକୁ ବ୍ୟବହାର କରିଥାଉ ବ୍ୟବହାର ଖାଇବା ଜିନିଷରେ ଆମେ ବେ ତରକାରୀ ଡାଲି ଖଟା ଉପମା ଆଉ ଇତ୍ୟାଦି ଇତ୍ୟାଦି ବ୍ୟବହାର କରିଥାଉ ଆମର ଆମ ବାଡ଼ିରେ ମଧ୍ୟ ଆମେ ଧନିଆ ପତ୍ର ପୋଦିନା ପତ୍ର ଭୃସଙ୍ଗ ପତ୍ର ଏବଂ ଇତ୍ୟାଦି ଇତ୍ୟାଦି ଗଛ ଲଗାଇଛୁ ଆମେ ରୋଷେଇ ରୋଷେଇ କାର୍ଯ୍ୟରେ ଲଗାଇବା ପାଇଁ ଗଛ ମଧ୍ୟ ଲଗାଇଛୁ ଏହି ଗଛ ପତ୍ର ବା ଗଛ ବା ଇଏ ବ୍ୟବହାର ବି କରୁଛୁ